ଓଡ଼ିଆ ଭାଷା ବିଷୟରେ କିଛି ସାଧାରଣ ଭୁଲ ଧାରଣା ହେଲା ଆମର ମାତୃଭାଷା ଓଡ଼ିଆ ଓଡ଼ିଆ ମାତୃଭାଷା ପିଲାମାନେ ଆଜିକାଲି ସାଧାରଣ ଭୁଲି ଯାଉଛନ୍ତି କାହିଁକିନା ମାଆ ମାନଙ୍କର ଆଜିକା ଦିନରେ ସେ ଭାବୁଛନ୍ତି ଇଂଲିଶ ମିଡିୟମରେ ପାଠ ପଢ଼ାଇଲେ ତାଙ୍କର ଜ୍ଞାନ ଆସିବ କିନ୍ତୁ ତାହା ଭୁଲ ଆମର ଯେହେତୁ ମାତୃଭାଷା ଓଡ଼ିଆ ଆମେ ଆଗ ଓଡ଼ିଆ ଶିଖିବା କଥା ଓଡ଼ିଆରେ ଅ କାର ଆ କର ବିନ୍ଦୁ ବିସର୍ଗ ଓ କାର ସବୁ କିଛି ଆମେ ଓଡ଼ିଆରେ ଜାଣିଲେ ତା'ପରେ ଆମେ ଇଂଲିଶ କୁ ଯିବା କଥା କିନ୍ତୁ ମା ମାନେ ତାହା କରୁନାହାନ୍ତି ତେଣୁ କରି ଆଜିକାଲି କା ଯୁଗରେ ସବୁ ସ୍କୁଲ ମାନଙ୍କର ରେ ମଧ୍ୟ ଓଡ଼ିଆ ମିଡିୟମ ରହିଲାଣି ସବୁ ଓଡ଼ିଆ ବିଷୟରେ ସବୁ ମାନେ ପାଠ ପଢ଼ାଉଛନ୍ତି କିନ୍ତୁ ଏହାର ସମାଧାନ କିପରି ହେବ ପ୍ରଥମେ ମାଆ ମାନେ ଆଗ ପିଲାମାନଙ୍କୁ ଘରେ ରହି ପାଠ ପଢ଼ାଉଛନ୍ତି ଓଡ଼ିଆ ବିଷୟରେ ଜାଣିବା ପାଇଁ ଓଡ଼ିଆ ଜାଣିବା ଦ୍ୱାରା ସ୍କୁଲ ମାନଙ୍କୁ ଯାଉଛନ୍ତି ସ୍କୁଲ ମାନଙ୍କରେ ମଧ୍ୟ ଓଡ଼ିଆ ଟିଚର୍ ରହିଲେଣି ଓଡ଼ିଆ ବିଷୟରେ ସେ ପାଠ ପଢ଼ାଇ ପଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ପିଲାମାନେ ମଧ୍ୟ ଇଂଲିଶ ପଢ଼ି କରି ମଧ୍ୟ ଓଡ଼ିଆ ଧରି ପାରୁନାହାନ୍ତି କିନ୍ତୁ ଏହାର ସମାଧାନ କରିବାକୁ ହେଲେ ଶିକ୍ଷକ ମାନେ ବହୁତ ପରିଶ୍ରମ କରିବା ଉଚିତ ଶିକ୍ଷକ ମାନେ ପରିଶ୍ରମ କଲେ ପିଲା ମାନେ ଆଗକୁ ଯାଇପାରିବେ